ଡ୍ରାଇଭର ମଉସା ଯାହା ବି ହଉ ଆପଣଙ୍କର ଯେଉଁ ଏଇ ଆଜିର ଯୋଉ ଏଇ ଉପକାର ରହିଲା ମୁଁ କେବେ ବି ଭୁଲିପାରିବିନି ଏତେ ଡ୍ରାଇଭର ଭାଇ ଥିଲେ କିନ୍ତୁ ଆପଣ ଏତେ ରାତିରେ ମୋତେ ଆଣି ସୁବିଧାଜନକ ଭାବରେ ନିରାପଦରେ ବାଲେଶ୍ୱରରୁ ଯେଉଁ ଏଇ ଆମର ମୟୂରଭଞ୍ଜର ଏତେ ବଡ଼ ଜର୍ଣ୍ଣିଂ ଥିଲା ଆପଣ ଆଣିକି ମତେ ସୁରକ୍ଷିତ ଭାବରେ ଆମ ଗାଁରେ କାଳେଶୂଳିରେ ପହଞ୍ଚିଥିବାରୁ ସୁରକ୍ଷିତ ଭାବରେ ମୁଁ ଆପଣଙ୍କଠାରେ ନିଶ୍ଚିତ ଭାବରେ ଚିର ଉପକୃତ ରହିବି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଯେତେ ଧନ୍ୟବାଦ ଦେଲେ ମଧ୍ୟ ଆପଣଙ୍କ ଠାରେ ମୁଁ ନିଶ୍ଚିତ ଭାବରେ ୠଣୀ ହେଇ ରହିବି ଧନ୍ୟବାଦ